ଆମର୍ ଗାଁ'ନେ ବିଶେଷ୍ କିଛି ବ୍ୟବସାୟ ଶିଳ୍ପ ନାହିଁ ଖାଲି ପେଷ୍ଟିସାଇଡ଼୍ ଦୁକାନ୍ଟେ ଅଛେ ଯେ ଆମେ ଇରା ଆନ୍ସୁଁ ଆଉ ଗୁଟେ ଶାଢ଼ୀ ଦୁକାନ୍ଟେ ଅଛେ ସେନୁ ଆମର୍ ସମ୍ବଲ୍ପୁରୀ ଶାଢ଼ୀମାନେ ମେହେର୍ମାନେ ବୁନିକିରି ଦେସନ୍ ଆଉ ସେଟା ବହୁତ୍ ଆଗ୍କେ ଯାଏସି ଆଉ ହସ୍ତଶିଳ୍ପ ଅଛେ ଯେନ୍କେ ମାଟିମୁଟାର୍ ସାମାନ୍ମାନେ ବନା ହେସି ଆଉ ସେନୁ ମାଠିଆ ତା'ର୍ ଯେ ଦୀପ ତା'ର୍ ଯେ ଆଉ ବିଭିନ୍ନ ପ୍ରକାର୍ ମାଟିର୍ ସାମଗ୍ରୀ ମାନେ ଡେକୋରେସନ୍ ଲାଗି ଯେନ୍ଟା ୟୁଜ୍ ହେଇପାର୍ସି ସାଜସଜ୍ଜା ଲାଗି ଘରର୍ ସେଟାମାନେ ବନାହେସି ଏତ୍କି ଅଛି ଆମର୍ ଗାଁ'ରେ ଶିଳ୍ପମାନେ ବ୍ୟବସାୟ ଆଉ କିଛିଟା ଛୋଟ୍ ଛୋଟ୍ କିରାନା ଦୋକାନ୍ ମାନେ ଅଛେ ଆଉ ପାନ୍ ଦୋକାନ୍ ଅଛେ କିଛିଟା ଆଉ ସାଇକେଲ୍ ଦୋକାନ୍ ଆଉ ବାଇକ୍ ଗେରେଜ୍ ବି ଗୁଟେ ଅଛେ ଆମର୍ ଗାଁ'ଥି